ଆମ ଭାରତରେ ଶିକ୍ଷା ବ୍ୟବସ୍ଥାର ସୁବିଧା କିଛି ମିଳୁନାହିଁ କାରଣ ଗାଁରେ ପାଞ୍ଚ କ୍ଲାସ୍ ପର୍ଯ୍ୟନ୍ତ ସ୍କୁଲ୍ ଅଛି ତା'ପରେ ଆଉ ନାହିଁ ଆମର ଏଇଠାରୁ ବହୁତ ଦୂରକୁ ସ୍କୁଲ୍ ଯିବାକୁ ପଡ଼େ ପାଞ୍ଚରୁ ଛଅ କିଲୋମିଟର ଆମେ ଚାଲି ଚାଲି ଯାଉଛୁ ଆଉ ଆମର ଏଇଠି ମାଷ୍ଟର୍ ମାନଙ୍କର ଯିବା ଆସିବାର କିଛି ସୁବିଧା ନାହିଁ କାରଣ ଆମର ଏଇଠାରେ ପ୍ରାଇଭେଟ୍ ବହୁତ ଲୋକ ଚାକିରୀ କରୁଛନ୍ତି ଆମର ସରକାରୀରେ ଲୋକ ବେଶୀ ନାହିଁ ସମସ୍ତେ କେମିତି ଯିବା ଆସିବା କରିବ ତାହାର କିଛି ବ୍ୟବସ୍ଥା କରି ଦିଅନ୍ତୁ ଏବଂ ଆପଣମାନେ ଆପଣମାନ ଅନ୍ୟ ଦେଶକୁ ବହୁତ ଭଲ ପାଠପଢ଼ା ହେଉଛି ଆମ ଦେଶରେ ଭଲ ପାଠପଢ଼ା ହେଉନାହିଁ ଅଭାବରୁ ଲୋକମାନେ କ୍ଷେତରେ କାମ କରୁଛି ଭଲ ପାଠ ମଧ୍ୟ ପଢ଼ି ପାରୁନାହିଁ ଆମ ଭାରତରେ ଟିକେ ସୁବିଧା ମଳିଲେ ଆମର ଭାରତର ଲୋକମାନେ ବହୁତ ଖୁସି ହେବେ ଆଉ ଭାରତରେ ଆମର ଇସ୍କୁଲ୍ରେ ସୁବିଧା ମଧ୍ୟ କିଛି ନାହିଁ ଯଦି ସୁବିଧା କରେଇ ଦେବେ ତା'ହେଲେ ଭଲ ହବ